ଆଗର୍ ଦୁନିଆଁନେ ଯେନ୍ତା ଥିଲା ସେତେବେଲେ ଚାଷ୍ ବାସ୍ ମାନେ ନିଜେ ହାତେ ନିଜେ କରୁଥିଲେ ତା'ର୍ପରେ ହଲ୍ ନଙ୍ଗଲ୍ ନେ ଚାଷ୍ କରୁଥିଲେ ଦୁନିଆ ଆଗ୍କେ ପରିବର୍ତ୍ତନ୍ ହେଇ ହେଇ ଚାଲିଛେ ନୂଆ ଦୁନିଆ ହେଇ ଆସ୍ଲାନ ଆଗର୍ ପିଢ଼ି ଯେନ୍ତା ଥିଲା ସେନ ଏବେ ପରିବର୍ତ୍ତନ୍ ହେଲାନ ଆଗ ଚାଷ୍ କଲାବେଲେ ନିଜେ ହାତେ ହଲ୍ ନଙ୍ଗଲ୍ ଧରିକିନା କରୁଥିଲେ ହେନ୍ତା କିଛି ଯନ୍ତ୍ରପାତି ବି ନାଇ ଥାଇ ତା'ର୍ପରେ ଲୋକ୍ ଲଗେଇ କିନା ନିଜେ କରୁଥିଲେ ଏବେ ସବୁ ଜିନିଷ୍ ପତର୍ ହେଲା ମେସିନ୍ ମାନେ ବାହାରିଲା ଯନ୍ତ୍ରପାତି ବାହାରିଲା ଧାନ୍ କାଟ୍ବାର୍ ଲାଗି ବି ବାହାରିଲା ମଢାବାର୍ ଲାଗି ବାହାର୍ଲା ହଲ୍ କର୍ବାର୍ ଲାଗି ଟ୍ରାକ୍ଟର୍ ନେ ଲୋକ୍ କରୁଛନ୍ ତ ଦୁନିଆଁ ପରିବର୍ତ୍ତନ୍ ହେଉଛେ ଏକା ହେଲେ ବି ଆମର୍ ଲାଗି ସେ ପରିବର୍ତ୍ତନ୍ ଠିକ୍ ନାଇ ସେ ଯେତେ ଜିନିଷ୍ ପତର୍ ବାହାରିଲା କି ଯନ୍ତ୍ରପାତି ବାହାରିଲା ସେନୁ ଧୁଆଁ ବାହାରୁଛେ ତ ଆମର୍ ପରିବେଶ୍ କେ କ୍ଷତି କରୁଛେ ଆଜି କାଲି କେତେ ପ୍ରକାର୍ ରୋଗ୍ ମାନେ ହେଇଯାଉଛେ ସେ ଧୁଆଁ ର୍ ଲାଗି ଲୋକ୍ କେ ଅସୁବିଧା ନେ ପଡ଼୍ବାର୍ ଲାଗି ପଡୁଛେ ପରିବର୍ତ୍ତନ୍ ହେଲେ ବି ଆମର୍ ଲାଗି ସେ ସବୁ ଜିନିଷ୍ ଠିକ୍ ନାଇ ସେ ଏକା ତଥାପି ବି ଯେନ୍ତା ଦୁନିଆ ଚାଲିଛେ ତ ସେ ହିସାବେ ଚାଲ୍ବାର୍ କେ ପଡୁଛେ